ମୁଇଁ ଗାଡ଼ି ଗୋଟିକ ଗାଁଈଥିଲି ଆରୁ ଅଟୋରେ ସେ ଗାଡ଼ି ଭଡ଼ା ଦେବାର୍ ଲାଗି ଭଲ ଭଲ କିରି ଆସିନି ଆଉ ଭଲ ହେଇକିରି ପହଞ୍ଚିଲି ଯେନ୍ ଜାଗାକେ ଯାଉଥିଲେ ବି ଭଲ ହେଇକିରି ପହଞ୍ଚିଗଲି ତାର୍ ବାହାରେ ଇଟାରେ ତୁମର ଗାଡ଼ି ତ ଭଲ୍ କରି ଆସିଲି ଆଉ ଯେ ମୋର୍ ପାଖେ ପଇସା ଦେବାର୍ ଲାଗି ନେଇଁନ ଆର୍ ଯେ ତୁମର ଫୋନ୍ ପେ ନମ୍ବର ଦେଲେ ମୁଇଁ ତୁମର ଫୋନ୍ ଫୋନ୍ ପ୍ୟାକ୍ କରିଦେମିଁ ବୋଲି ଭାବୁଛେ ବୋଇଲେ ସେଥି ବାହାରେ ମୋର୍ ପାଖେ ପଇସା ନେଇନ ଗାଡ଼ି ଯେନ୍ କାଲି ଯାଇଛେ ଓରେଇସେ ସେଥିର୍ ଲାଗି ବୋଲିକରି ପଇସା ତ ମତେ ଦେବାକେ ପଡ଼ବାନି ଶଷ ଯାର ଜଣେକ ଗାଡ଼ି ଯିବାର ବାରଟା ଭଲ ହେକେ ଆମେଲେ ଯାଇଛେଁ ହେଇଛେଁ ଆର୍ ଯେ ଗାଡ଼ି ଖର୍ଚ୍ଚ ତେଲ ପୁଡ଼ା ପଇସା ଯେନ୍ତାକି ଦେବାକେ ପଡ଼ବା ସେଥିରଲାଗି ବୋଲି କରି ତୁମର ଫୋନ ପେ ନମ୍ବର ମତେ ଦିଅ ଓର୍ ଯେ ମୁଁ ତୁମର ଫୋନ୍ ଫୋନ୍ ପେ କରିଦେମି ମୋର୍ ପାଖେ ତ ପଇସା ନେଇନ ବୋଇଲେ ମୋର ଏକାଉଣ୍ଟରେ ଅଛି ଫୋନ୍ ପେକ୍ ପଇସା ଅଛି ବୋଇଲେ ତ ମୋର୍ ଫୋନ ପେକ୍ ପଇସା ଫୋନ କରିକିରି ଫୋନ୍ ପେକ୍ କରିକିରି ତମର ଥିକେ ପଠେଇଦେମି ସେଥିର୍ଲାଗି ବୋଲିକରି ମୁଁ ଫୋନ୍ ପେ ନମ୍ୱର୍ ମାଗୁଛେ ଆଉର୍ ଯେ ଗାଡ଼ି ଭଲ କିରି ଭନି ଆଉ ଭଲ କିରି ଆସଲି ଜେନ୍ ଜାଗାକେ ଯାଇଥିନି ମୋର୍ କାମ୍ ସଫଲ ହେଲା ଆଉ ଗାଡ଼ିତେ ଯାଇକରି ଭଲ୍ ହେଇକରି ଆସୁନି ସେଥିର୍ଲାଗି ବୋଲିକରି ତୁମର ଫୋନ୍ ପ୍ୟାକ୍ ପଇସା ଫୋନ ପେକ୍ କରିକି ଗାଡ଼ି ଭଡ଼ା ପଇସା ଦେଇଦେମି ବୋଲିକରି ଫୋନ ପେକ୍ ନମ୍ବର ମାଗୁଛେ ସେଥିର୍ ଲାଗି ଫୋନ ପେକ୍ ନମ୍ବରଟ ଦେଇଦେଲେ ଫୋନ ପ୍ୟାକ୍ ପଇସା ତୁମର ଗାଡ଼ି ଭଡ଼ା ପଇସା ଫୋନ୍ ପେକ୍ କରିକରି ପଠେଇଦେବି ତୁମର୍ ନିକେ ଭଲ ଭୁଲିକରି ଯେଇକରି ଆସବାରଟା ଜଣେଙ୍କର ଗାଡ଼ିକ ବସିକି ଯିବାରଟା ପଇସା ନି ଦବାରଟା ଭଲ୍ ନେଇସି ସେଥିର୍ ଲାଗିକରି ଫୋନ୍ ପାକ୍ କରିଦେଲେ ଭଲ୍ ହେବା